ତି ଖାଦ୍ୟ ତିଆରି କଲାବେଳେ ମୁଁ ମୋର ରେସିପି ସଠିକ ଭାବରେ ଅନୁସରଣ କରି ଖାଦ୍ୟ ବନାଏ ପ୍ରଥମେ ଗ୍ୟାସ୍ ଲଗାଏ ଗ୍ୟାସ୍ ଖାଦ୍ୟ ବନାଏ ଖାଦ୍ୟ ବନେଇ ସାରିଲା ପରେ ଗ୍ୟାସ୍ ସବୁ ସଫା ରଖେ ଏବଂ ଶଵଛଦୁ ଖାଦ୍ୟ ହିଁ ବନେଇ ଥାଏ ବନାଇ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଏ ଅନ୍ୟମାନ ଖାଇବାକୁ ଦେଲେ ଯେଉଁ ଉତ୍ସାହ ମିଳେ ସେଥିରୁ ବହୁତ ଉତ୍ସାହିତ ମୋତେ ଲାଗେ କାହିଁକିନା ନିଜର ଖାଦ୍ୟକୁ ଅନ୍ୟମାନଙ୍କୁ ସ୍ୱାଦ କରିଦେଲେ ମାନେ ଯଦି ଆମକୁ ଭଲ ବନେଇଛନ୍ତି ବୋଲି କୁହନ୍ତି ତାହେଲେ ଆମ ବହୁତ ଖୁସି ଲାଗେ ସେଥିପାଇଁ ଆମେ ଶ୍ୱଶରେ ଖାଦ୍ୟ ବନାଉ ଖାଦ୍ୟରେ ବ୍ୟବହାର କରୁନାହୁଁ କାହିଁକିନା ଜଣଙ୍କୁ ଖାଦ୍ୟ ଖାଇବାକୁ ଦେଲା ସମୟରେ ଖାଦ୍ୟରେ ଯଦି ସ୍ୱାଦ ରହିଥାଏ ସେ ଆମକୁ ବହୁତ ଉତ୍ଛା ଭାବରେ କୁହନ୍ତି ଖାଦ୍ୟର ଟେଷ୍ଟ ମଧ୍ୟ ଆସିଥାଏ

ଖାଦ୍ୟର ସୁଧାର ଆଣିବା ପାଇଁ ଅନ୍ୟମାନଙ୍କୁ ବୁଝାଇ ଥାଉ ଖାଦ୍ୟ ଏପରି ବର୍ଣ୍ କର ସମସ୍ତଙ୍କ ହାତ ରନ୍ଧା ଠିକ ନଥାଏ ସେଥିପାଇଁ କାହା ହାତ ରନ୍ଧା କିପରି ଲାଗେ ସେମାନେ ବୁଝାଇ ଆମେ କହିଥାଉ